ଖୋର୍ଦ୍ଧା ଜିଲ୍ଲାରେ ମୁଖ୍ୟ ଜୀବିକା ନିର୍ବାହ ପାଇଁ କୃଷି ଶିଳ୍ପ ସରକାରୀ ବେସରକାରୀ ଚାକିରିମାନେ ଲୋକମାନେ କରିଥାଆନ୍ତି ସେଥିରୁ କୃଷି ଉପରେ ଅଧିକାଂଶ ନିର୍ଭର କରନ୍ତି କୃଷି ଯେଉଁମାନେ କରନ୍ତି ସେମାନେ ଅଧିକାଂଶ ଗରିବ ଶ୍ରେଣୀର ଲୋକମାନେ ଥାଆନ୍ତି ଏବଂ ଦିନମଜୁରିଆ ହୋଇଥାଆନ୍ତି ସେମାନଙ୍କୁ ସୁବିଧା ରୁହେ ରେଗୁଲାର ବା ସବୁଦିନ କାର୍ଯ୍ୟ ମିଳିଯାଏ ଯେହେତୁ ପାଖରେ ସହର ଅଛି ଏବଂ ଚାଷ ଜମି ମଧ୍ୟ ଅଛି ସେମାନେ କିଛି ନ ହେଲେବି ଦିନକୁ ଦିନ ମଜୁରିଆ ହିସାବରେ ଚାରିଶହରୁ ପାଞ୍ଚଶହ ଟଙ୍କା ରୋଜଗାର କରିଥାଆନ୍ତି ତାହା ସହିତ ଆମର ଏହି ଖୋର୍ଦ୍ଧା ଜିଲ୍ଲାରେ ଶିଳ୍ପ ଗୁଡ଼ିଏ କୁଟୀର ଶିଳ୍ପ ଏବଂ କାରଖାନା ମଧ୍ୟ ଅଛି ସେଥିରେ ମଧ୍ୟ ଆଖ ପାଖ ଲୋକ କାର୍ଯ୍ୟ କରିବାକୁ ଯାଆନ୍ତି ଦୂର ଦୁରାନ୍ତରୁ ଆସି ଆମ ଖୋର୍ଦ୍ଧା ଜିଲ୍ଲାରେ ଅଧିକାଂଶ ଲୋକ ବାସ କରନ୍ତି ଏବଂ ଶିଳ୍ପମାନଙ୍କରେ କାର୍ଯ୍ୟ ମଧ୍ୟ କରନ୍ତି ସରକାରୀ ଚାକିରିକି ଅଧକାଂଶ ଲୋକ ପସନ୍ଦ କରନ୍ତି ଏହିସକାସେ ଯେ ତାହା ଗୋଟିଏ ସ୍ଥାୟୀ ଚାକିରି ଏବଂ ରିଟାଏର୍ଡ଼ମେଣ୍ଟ ପରେ ପେନ୍ସନ୍ ପାଇପାରିବ ଲୋକଟି ମୃତ୍ୟୁ ହେବା ପର୍ଯ୍ୟନ୍ତ ମୃତ୍ୟୁ ପରେ ମଧ୍ୟ ତାର ପରିବାର ପେନ୍ସନ୍ ପାଆନ୍ତି ସେଥିପାଇଁ ସ୍ଥାୟୀ ଚାକିରି ସରକାରୀ ଚାକିରିକି ପସନ୍ଦ କରନ୍ତି ବେସର ଚାକିରି ବେସରକାରୀ ଚାକିରି ଯେଉଁ ଲୋକମାନେ ସରକାରୀ ଚାକିରିରେ ଚେଷ୍ଟା କରି ମଧ୍ୟ ପାଆନ୍ତି ନାହିଁ ସେମାନେ ବାଧ୍ୟ ହୋଇ ବେସରକାରୀ ଚାକିରିକି ଯାଆନ୍ତି ଏବଂ ଭଲ ପଇସା ମଧ୍ୟ ରୋଜଗାର କରନ୍ତି ଯେଉଁମାନେ କମ୍ପାନୀମାନଙ୍କରେ ଚାକିରି କଲେ ସେମାନେ ଭଲ ପଇସା ରୋଜଗାର କରନ୍ତି ଏବଂ କଳକାରଖାନା ମାନଙ୍କରେ ଯେଉଁମାନେ କାର୍ଯ୍ୟ କରନ୍ତି ସେମାନେ ମଧ୍ୟ ପାଆନ୍ତି